ଏକ ଜାନୁଆରୀ ଦୁଇ ହଜାର ଏକୋଇଶ ପାଞ୍ଚ ନଭେମ୍ବର ଦୁଇ ହଜାର ବାଇଶ କୋଡ଼ିଏ ଡିସେମ୍ବର ଦୁଇ ହଜାର ତେଇଶ ଚବିଶ ଅଗଷ୍ଟ ଦୁଇ ହଜାର ତେଇଶ ତେଇଶ ଦଶ ଏପ୍ରିଲ ଦୁଇ ହଜାର ଚବିଶ